ମୁଁ ଥରେ ମୋର ପରିବାର ସହିତ ଖରା ଛୁଟିରେ ଏକ ଯାତ୍ରାରେ ଯାଇଥିଲି ସେଥିପାଇଁ ମୁଁ କାର ବା କ୍ୟାବ ବୁକ୍ କରାଇଥିଲି ସେହି ଯାତ୍ରା ବିଷୟରେ ମୁଁ କହିବାକୁ ଚାହେଁ ସେହି ଯାତ୍ରାରେ ଯେଉଁ କାରଟା ଆସିଥିଲା ତାହା ମତେ ବହୁତ ଭଲ ଲାଗିଲା କାରଣ ତାହାର ଡ୍ରାଇଭର ବହୁତ ଏକ୍ସପ୍ରେନ୍ସଡ଼ ଡ୍ରାଇଭର ଥିଲା ସେ ଗାଡ଼ି ଉତ୍ତମ ଭାବରେ ଚଳା ଚାଳ କରୁଥିଲା ଓ ସେ ଅନେକ ଟ୍ରାଫିକ ରୁଲସ ବା ରାସ୍ତାରେ ଅନେକ ଯାହା ରୁଲସ ବା ରେଗୁଲେସନ ଥାଏ ତାହା ସବୁ ମାନି ଗାଡ଼ି ଭଲ ଭାବରେ ଚଳା ଚଳନ କରୁଥିଲା ଓ ସେ ଏକ ଉତ୍ତମ ବ୍ୟକ୍ତି ଥିଲା ଓ ସେହି ଯାତ୍ରାରେ ଆମ୍ଭେ କିଛି ଦୁର୍ଘଟଣାର ଆକ୍ରନ୍ତିତ ହେଲୁ ନାହିଁ ଓ ସେହି ଯାତ୍ରା ଆମକୁ ବହୁତ ଉତ୍ତମ ଲାଗିଲା ଓ ସେଥି ନିମନ୍ତେ ଆଗାମୀ ଯାତ୍ରା କରିବା ନିମନ୍ତେ ମୁଁ ଆମ୍ଭେ ଆପଣଙ୍କ କ୍ୟାବକୁ ବୁକ କରିବାକୁ ଚାହୁଁ କାରଣ ଏହି ଆଗାମୀ ଆସୁଥିବା ଦୁର୍ଗା ପୂଜାରେ ଆମ୍ଭେ ଆରୁ ଏକ ଯାତ୍ରାରେ ଯିବାକୁ ଚାହୁଁ ଧନ୍ୟବାଦ